ହଁ ହ୍ୟାଲୋ କିଏ କହୁଥିଲେ ନାଇଁ କୁହନ୍ତୁ କ'ଣ ଦରକାର ଆପଣ ଆମର ଦୋକାନ ଭଞ୍ଜ ନଗରରେ ମେନ୍ ରୋଡ଼୍ ଉପରେ କ'ଣ ହେଲା କି ଆପଣଙ୍କର ଦରକାର ଥିଲା ଆଚ୍ଛା ଏପଟେ ଆସନ୍ତୁ କେଉଁଠି ଅଛନ୍ତି କି ଆପଣ ସେ ଯେଉଁ ସାଇ ହୋଟେଲ୍ ନାହିଁ କି ତା ପାଖ ଦୋକାନଟାକୁ ଆସନ୍ତୁ

ଆମର ଜଗନ୍ନାଥ ରୂପା ତାରକସି କାମ ଲେଖା ହେଇଛି ଦେଖନ୍ତୁ ଦେଖିଲେ ଆସନ୍ତୁ ଆସନ୍ତୁ ହଁ ନମସ୍କାର ବସନ୍ତୁ ବସନ୍ତୁ କ'ଣ ପିଇବେ ଆଉ କୋଲ୍ଡ଼ ଡ଼୍ରିଙ୍କସ୍ କ'ଣ ପିଇବେ ଆଉ କୁହନ୍ତୁ କ'ଣ ଆପଣ ବନାଇବେ କୁହନ୍ତୁ ହଁ ହଁ ହଁ କୁହନ୍ତୁ ଆପଣ କ'ଣ ବନାଇବେ ପାଉଁଜି ନା ମୁଦି ନା କ'ଣ ବନାଇବେ କୁହନ୍ତୁ ଓହୋ କ'ଣ ବନାଇବେ କୁହନ୍ତୁ ଆଉ ସମସ୍ତଙ୍କର ମାନେ ମାପ ଆଣିଛନ୍ତି ନା ନାଇଁ ଆସିଛି କି ଝିଅ କାଇଁ ଆଜ୍ଞା ହଁ ହଉ ଇଏ ଆପଣଙ୍କ ଝିଅ କି ମାନେ କ'ଣ କହିଲେ ଆଜ୍ଞା ଆଜ୍ଞା ଭାଗ ହେଲାଣି ମାନେ ଆମେ ଜଣେ ଜଣେ ଦୁଇ ଭାଇ କରୁଥିଲୁ ଯେ ମିଶିକି ଏବେ ଏକା ମାନେ ଜଣେ ଜଣେ କରିଦେଲୁ ସେପାରେଟ୍ କରିଦେଲୁ ଆଜ୍ଞା ସେଥିପାଇଁ ବୋଧେ ଜାଣିପାରିଲେନି ଆଉ ଇଏ ଆପଣଙ୍କ ଝିଅ କି

ଆଉ କ'ଣ ହଁ ମୁଁ କହି ଦେଉଛି କହି ଦେଉଛି ଜଣଙ୍କୁ ସେ ମାପ ନେଇଯିବେ ହଁ ହଁ ହଉ ଆଜ୍ଞା ଆଜ୍ଞା